ଆମେ ଆଜ୍ଞା ମାଛ ଧରିବା ପାଇଁ ନଦୀକୁ ପ୍ରଥମେ ଯାଉ ନଦୀ ପାଖ ଆମର ନଦୀ ଧରିବା ମାଛ ଧରିବା ବେଳେ ଆମର ବଇଁଶୀ କଟା ଦ୍ୱାରା ମାଧ୍ୟମ ଧରାଯାଏ ଜିଆ ଜିଆ ନହେଲେ ମଇଦା ଅଟା ଗୁଡ଼ି ଦେଇ ମାଛ ଧରୁ ଚିଙ୍ଗୁଡ଼ି ଧରୁ ଜିଆ ନାଡ଼ି ଧରା ଆଉ ଦେଶୀ ମାଛ ଶେଉଳ ବାଳିଆ ବାଇକୁନ୍ଥିଆ ଚେଙ୍ଗ ଗଡ଼ିଶ ଏ ସବୁ ମାଛ ଧରାଯାଏ ଭଲ ଲାଗେ ଖାଇବା ପାଇଁ ଦେଶୀ ମାଛ ତା'ପରେ ବି ଆମେ ଗଡ଼ିଆ ପୋଖରୀ ମାଛ ଚାଷ କରାଯାଏ ତାଙ୍କୁ ଖାଦ୍ୟ ଦିଆଯାଏ ଦଳ ଖାଇକି ଭଲ ବଢ଼ନ୍ତି ରୋହୀ ଭାକୁର ଚାହିଦା ବେଶୀ ରହୁଛି ଆମର ଏଇନା ଇଲିଶି ମାଛ ଉପରେ ଇଲିଶି ମାଛ କିଲୋ ହେଉଛି ପ୍ରତି ଆଠ ଶହ ସାତ ଶହ ଟଙ୍କା ରହୁଛି ଚିଙ୍ଗୁଡ଼ି ରେଟ୍ ବି ଭଲ ମଧ୍ୟ ରହୁଛି ତା' ଦେଶୀ ମାଛ ଶେଉଳ ମାଛ ଭଲ ରହୁଛି ବଜାରରେ ତିନି ଶହ ଟଙ୍କା ବି ରହୁଛି ବାଳିଆ ମାଛ ଦେଶୀ ମାଛ ନଦୀ ମାଛ ଆମେ ଯାହା ଆଣୁ ଘରେ ପୋଷଣ କରୁ ଛୋଟ ଛୁଆମାନଙ୍କର ଆମର ଯତ୍ନ ନେଉ ଛୁଆମାନଙ୍କୁ ଖାଦ୍ୟ ସ୍କୁଲ ପାଠ ପଢ଼ା ଖର୍ଚ୍ଚ ଘର ପନିପରିବା ଚାଷ ବହୁତ ପଇସା ଏଇଟା ବି ଆମର ଖର୍ଚ୍ଚ ଗୁଜୁରାଣ ମେଣ୍ଟାଏ ଆମେ ନିତିଦିନିଆ ମାଛ ଚାଷ ମାଛ ଧରିବା ପାଇଁ ଯାଉ ଗାଁ ଲୋକମାନେ ହଉ ଯେତେ ଗଡ଼ିଆ ଆମର ଧରାଯାଏ ମାଛ ମାରିବା ପାଇଁ ସୁବିଧା ହବ ଯେତିକି ଆସେ ସେଇ ପଇସା ପରିବାର ଗୁଜୁରାଣ ମେଣ୍ଟାଉ ଖାଦ୍ୟ ବିନା ଖାଦ୍ୟରେ ଚାଷ ମାଛ ବଢ଼େ ଗଡ଼ିଆ ପୋଖରୀରେ ଆଉ ଖାଦ୍ୟ ଦ୍ୱାରା ବି ମାଛ ଭଲ ସରକାରୀ ମାଛ ଚାଷ କରାହେଉଛି ସେଥିରୁ ଭଲ ଦୁଇ ପଇସା ହେଉଛି ଚାଷ କିଣିକି ଯାଆଁଳ ଯାଆଁଳ ସେ ଗଡ଼ିଆ ଠାରୁ କିଛି ମାସ ପରେ ଧରୁ ହେଉଛି ଭଲ ଦୁଇ ପଇସା ହେଉଛି ଏ ଦ୍ୱାରା ଆମର ଯାହା କିଛି ପଇସା ହେଉଛି ଗୁଜୁରାଣ ମେଣ୍ଟାଉ ଆଉ